ଦେଶରେ ଉପଲବ୍ଧ ହେଉଥିବା ଡାକ୍ତରଖାନା ଏବଂ ଚିକିତ୍ସାସେବା ଏହା ଦେଶ କଥା କହିବାଟା ତ ଠିକ୍ ହେବନି ଆମେ ଯେଉଁ ଜାଗାରେ ରହୁଛୁ ଆମେ ତ ଆମ ଓଡ଼ିଶାର ଲୋକ ଏବଂ ଓଡ଼ିଶାରେ ଯେତିକି ଆମେ ଜାଣିଛୁ ଯେ ଡାକ୍ତରଖାନା ସରକାରୀ ତ ଡାକ୍ତରଖାନା ଅଛି ଯେତିକି ଅଛି ସେତିକି ଡାକ୍ତର ନାହାନ୍ତି ବହୁତ ମାନେ ଅସୁବିଧା ଚିକିତ୍ସା ସେବା ମଧ୍ୟ ସେମିତି ଉନ୍ନତର ନୁହେଁ କେବଳ ଏମ୍ସ ଏବଂ ଏସ୍ ସି ବି ମେଡ଼ିକାଲ୍ କଲେଜ୍ ହାତଗଣତି ଗୋଟେ ଦୁଇଟା ମେଡ଼ିକାଲ୍ କଲେଜ୍ ଛାଡ଼ିଦେଲେ ଓଡ଼ିଶାର ଏବଂ ଏମ୍ସକୁ ଛାଡ଼ିଦେଲେ ଭବନେଶ୍ୱର ଆଉ ସେମିତି କିଛି ଭଲ ସୁବିଧା ନାହିଁ ଚିକିତ୍ସା କ୍ଷେତ୍ରରେ ଏବଂ ପ୍ରାଇଭେଟ୍ରେ ବହୁତ ଖୋଲିଛନ୍ତି ସେମାନେ କେବଳ ମନି ମାଇଣ୍ଡେଡ଼୍ ଏବଂ ସେମାନଙ୍କର କେବଳ ଲୋକଙ୍କୁ ଠକି ରୋଜଗାର କରିବାର ଗୋଟେ ପନ୍ଥା ଧରିଛନ୍ତି ସେମାନେ ଏବଂ ରୋଗକୁ ଯଦି ଗୋଟେ ଶହେ ଟଙ୍କାରେ ମେଡ଼ିସିନ୍ ଦରକାର ସେମାନେ ଜାଣି ଶୁଣି ତାକୁ ପନ୍ଦରଶହ ଦୁଇ ହଜାର ତିନି ହଜାର ଯେତିକି ଯାହା ମନ ଇଚ୍ଛା ସେମାନେ ଖର୍ଚ୍ଚ କରି ଲୋକଙ୍କୁ ଖର୍ଚ୍ଚାନ୍ତ କରାଉଛନ୍ତି ଏବଂ ଟେଷ୍ଟିଂ କରିବା ପାଇଁ ଯଦି ଗୋଟେ ରୋଗ ହୋଇଛି ପରୀକ୍ଷା କରିବା ପାଇଁ ଯଦି ଗୋଟିଏ ପରୀକ୍ଷା ଦରକାର ତେଣୁ ତାଙ୍କର କ'ଣ ନା ଗୋଟେ କୋଡ଼ିଏ ତିରିଶି ପ୍ରକାର ପରୀକ୍ଷା ସେମାନେ ଲେଖୁଛନ୍ତି ଏବଂ ଲେଖି ସେମାନେ ନିର୍ଦ୍ଦିଷ୍ଟ ଭାବରେ ଗୋଟେ ଲ୍ୟାବ୍କୁ ପଠାଉଛନ୍ତି ଯେ ତୁମେ ସେଇଠି ଟେଷ୍ଟ୍ କରିକି ଆସ ଅନ୍ୟ କେଉଁଠି ଟେଷ୍ଟ୍ କଲେ ବି ହେବନି ତ ସେ ଜାଗାରେ ମଧ୍ୟ ତାଙ୍କର ଫିକ୍ସିଂ ତେଣୁ ସେଇଠି ଏମାନେ ଏମାନେ ପଠାଇଲେ ତାଙ୍କର ହିସାବ ରହିବ ଯେ ଏଇ ପେସେଣ୍ଟ୍ମାନେ ଆସିଲେ ଆଉ ଏଇ ଡାକ୍ତର ପଠାଇଛନ୍ତି ଏଇଟା ତାଙ୍କୁ କମିସନ୍ ଯିବ ତେଣୁ ସମସ୍ତେ ରହିଲେ ଖାଲି କମିସନ୍ ହିସାବରେ ଆଉ ଲୋକଙ୍କର ଆଉ ସୁବିଧା କଥା ଲୋକଙ୍କର ପଇସା ଅଛି କି ନାହିଁ ସେମାନେ କେଉଁ ଶ୍ରେଣୀର ଲୋକ ସେମାନେ ଦେଇପାରିବେ କି ନାହିଁ ତା'ପରେ ଜଣେ ଦିଅନ୍ତୁ କି ନ ଦିଅନ୍ତୁ ଯେତିକି ଆବଶ୍ୟକ ତ ଆବଶ୍ୟକ ସେତିକି ଖର୍ଚ୍ଚ କରିବେ ଅଯଥା ସେମାନେ କାଇଁ ଖର୍ଚ୍ଚ କରିବେ ତେଣୁ ଚିକିତ୍ସା ସୁବିଧା ଏତେ ସନ୍ତୋଷଜନକ ନୁହେଁ ତେଣୁ ଆମେ ଯଦି କହିବା ଯଦି ଏମ୍ସ ଟାଇପ୍ର ଏମ୍ସ ଯଦି ଅଧିକ ସଂଖ୍ୟାରେ ଖୋଲନ୍ତା ଏବଂ ଲୋକମାନେ ନିଶ୍ଚିତ ଭାବରେ ଅଧିକା ସୁବିଧା ପାଆନ୍ତେ ଏବଂ ସେଇଠି ଡାକ୍ତର ମଧ୍ୟ ଗୋଟେ ଉନ୍ନତ ମାନର ଡାକ୍ତର ପୋଷ୍ଟିଂ ହୁଅନ୍ତା ଏବଂ ବିଭିନ୍ନ ଡିପାର୍ଟ୍ମେଣ୍ଟ୍ ବିଭିନ୍ନ ସୁବିଧା ସୁଯୋଗ ଲୋକ ପାଆନ୍ତେ ଏବଂ ସୁପର୍ ସ୍ପେଶାଲିଷ୍ଟ୍ ଡାକ୍ତରଖାନା କି ସ୍ପେଶାଲିଷ୍ଟ୍ ଏସବୁ ନିହାତିର ଆବଶ୍ୟକତା ରହିଛି ଡାକ୍ତରଖାନାମାନଙ୍କରେ ସେ ସେହି ସେହି ଜିନିଷର ସେହି ଯେଉଁ ଏହିଭଳିଆ ଡକ୍ଟର୍ମାନଙ୍କର ଅଭାବ ରହିଛି ତେଣୁ ଲୋକମାନେ ଭଲ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେଉଛନ୍ତି